ମୁଁ ଓଡ଼ିଆ ଭାଷା ସମସ୍ତଙ୍କ ସହିତ ମିଳିମିଶ ଶିଖିଲି ଏବଂ ଓଡ଼ିଆ ଭାଷା ସମସ୍ତଙ୍କ ସମସ୍ତେ ସମସ୍ତଙ୍କ ସହିତ କଥାବାର୍ତ୍ତା ଏବଂ ଯୋଗାଯୋଗ ସହିତ ଅଧିକ ପ୍ରସାରିତ ହୋଇପାରିବ